ଆଜ୍ଞା ଆମର୍ ଅଞ୍ଚଲ୍ନ ଯେନ୍ ଘଟୁଚେ ଘଟନାମାନେ ଆଜ୍ଞା ଇଥି ଆଜ୍ଞା କାହାରିର୍ ଦୋଷ୍ ନାଇଁନ ସବୁ ଆମର୍ ଦୋଷ୍ ରହିଛେ ଆଜ୍ଞା ଆମର୍ ବେକାରୀ ଆରୁ ଆମର୍ ମାନସିକତା ଆଜ୍ଞା ରହିଚେ ଆମର୍ ବେକାରୀ କାଏଁକରି ଅଛେ ଆଜ୍ଞା ଆମର୍ ଯେନ୍ ତୁରାରେ ଯେନ୍ ଚାର୍ ପାଞ୍ଚ୍ଟା କାର୍ଖାନା ଥିଲା ଆଜ୍ଞା ସେଟାମାନେ ସବୁ ବନ୍ଦ୍ ହେଇଯାଇଛେ ଆର୍ ବନ୍ଦ୍ ହେବାର୍ ଲାଗି ଆମର୍ ଇନ ବେକାରୀ ସମସ୍ୟା ଆଜ୍ଞା ବହୁତ୍ ବଢ଼ିଗଲେ ଆଉ କାମ୍ ବହୁତ୍ ନେ ପାଏବାର୍ କିଏ କୁଲି କାମ୍ କରିଯାଉଚେ କିଏ ମଜୁରୀ କାମ୍ କରିଯାଉଚେ ଆହୁରି ଆଜ୍ଞା ସବୁଦିନେ ବରଗଡ଼େ ହଉ କି ଇ ଆଖେ ପାଖେ ଅଞ୍ଚଲ୍ନ ସବୁଦିନେ କୁଲି କାମ୍ ମଜୁରି କାମ୍ ଆଜ୍ଞା ନାଇଁ ମିଲ୍ବାର୍ ତ ସେଥିର୍ ଲାଗି ଆମର୍ ଇ ଅଞ୍ଚଲ୍ନ ଛୁଟିଆ ହଉ କି ବଡ଼୍ ହଉ ଆଜ୍ଞା ଘଟଣାମାନେ ଘଟୁଚେ ତ ସେଥିର୍ ଲାଗି ଆମେ କାହାକେ ଆଜ୍ଞା ଦୋଷ୍ ନେ ଦେବାର୍ ସବୁ ନିଜର୍ ଭାଇଗର୍ ଦୋଷ୍ ଆଜ୍ଞା ଆରୁ ଆଏଜ୍ କାଲ୍ ତ ସର୍କାର୍ ସବୁପ୍ରକାର ସୁବିଧା କଲେନ ଆସ୍ତେ ଆସ୍ତେ କରୁଚନ୍ ବି ଆରୁ ଆକେ ବି କର୍ବେ ବଲିକରି ଆମେ ଆଶା ରଖିଚୁଁ ଆରୁ ବେକାରୀ ବି ଦୂର୍ ହେଇପାରେ ଆଜ୍ଞା ତ ସେଥିର୍ ଲାଗି ଆଜ୍ଞା ଏ ଅପରାଧ୍ମାନେ ଯେନ୍ ଘଟୁଚେ ଏଇଟା ନିଜେ ନିଜେ ଆଜ୍ଞା ଆମେ ଯଦି ହୁସିଆର ହେମା ଆରୁ ଶିକ୍ଷିତ ହେମା ବେଲେ ଆଜ୍ଞା ଆମର୍ କୌଣସି ପ୍ରକାର ଘଟଣା ନାଇଁ ଘଟେ କି ବେକାରୀ ଆମେ ନାଇଁ ରୁହଁ ଆରୁ ସମସ୍ତେ ଆଜ୍ଞା ମନ୍ ଦେଇକିରି ଆମେ ଯଦି ପାଠ୍ ପଢ଼୍ମା ବେଲେ ବେକାରୀ ବି ନାଇଁ ରୁହୁଁ ଆର୍ ଆମର୍ ମୁଡ଼୍ ଭଲ୍ ରହେବା ଆମର୍ ମାନସିକତା ଦୁଃଖ ବି ନାଇଁ ହୁଏ ଆଉ ଆଜ୍ଞା ଆମର୍ ଦରିଦ୍ର ବି ଦୂର୍ ହେବା ଆଜ୍ଞା ଦରିଦ୍ର ନିଜର୍ ନାଇ ଥାଏ ନିଜର୍ ମନ୍ ହଉଛେ ଦରିଦ୍ର ଆମେ ଯଦି ମନ୍କେ ଭଲ୍କେ ରଖ୍ମା କେଭେ ଆମର୍ ଅଚଲ୍ନ କୌଣସି ପ୍ରକାର ଘଟଣା ନେ ଘଟେ ଆମେ ଶିକ୍ଷିତ ହେମା ସବ୍କୁ ଶିକ୍ଷିତ୍ କର୍ମା ବେଲେ ଆଜ୍ଞା କିଏ ବେକାରୀ ନାଇଁ ରହୁ ଆର୍ ଘଟଣା ବି ନାଇଁ ଘଟେ ସମସ୍ତେ ଆଜ୍ଞା ଶିକ୍ଷିତ ହେଲେ ସମସ୍ତେ ଭଲ୍ ଭାବେ ରାହେମା ଆମ ଆମ ଅଞ୍ଚଳ୍ର ଲୋକ୍ମାନେ ଆରୁ ଆମର୍ ଦରିଦ୍ର ସବୁ ଦୂର୍ ହେବା ଆମର୍ ମୁଡ୍ ଆମର୍ ବୁଦ୍ଧି ବିବେକ୍ ଆମର୍ ଛୁଆମାନେ ବି ବେକାର୍ ନାଇଁ ହନ୍ ସମସ୍ତେ ଭଲ୍ ଭାବ୍ରେ ରହେମା ଆରୁ ଇଟା ହଉଚେ ଆଜ୍ଞା ବଡ଼୍ ମୁଖ୍ୟା କଥାଟେ ଆଏ ତ ଆମେ ନେ ଭାବୁ ଯେ ଆମ ଅଚଳନ ଘଟ୍ନା ମାନେ ଘଟୁଚେ ଘଟ୍ନାମାନେ ଘଟ୍ବାର୍ଟା ଆମର୍ ଦୁର୍ଭାଗ୍ୟ ନୁହେସେ ଆଜ୍ଞା ଆମର୍ ନିଜର୍ ମନେ ସବୁ ଆମେ ଘଟଉଚୁ ଆମେ ଆମେ ଯଦି ଚାହେମା ଘଟନା ଘଟ୍ବା ନେ ଚାହେଁଲେ ଘଟଣା ନାଇଁ ଘଟେ ଆଜ୍ଞା ବୁଝ୍ଲେ ତ ସେଥିଲାଗି ଆମେ କହୁଚୁ ଆଜ୍ଞା ଆମେ ସମସ୍ତେ ନିଜର୍ ମନ୍କେ ଠିକ୍ କରି ରଖୁଁ ଆର୍ କୌଣସି ପ୍ରକାରର ଦୁର୍ନୀତି କିମ୍ବା ଘଟଣା ଘଟନି ଆମ ଅଞ୍ଚଲରେ ନାଇଁ ଘଟୁ ବୋଲି ମୁଇଁ କହୁଚି ଆଜ୍ଞା